ଆଜ୍ଞା ମୁଁ ଶତ୍ରୁଘନ ଜାନା ମୁଁ ଆପଣଙ୍କର ଗୋଟେ କ୍ୟାବ୍ ବୁକ୍ କରିବାକୁ ଚାହୁଁଥିଲି ଯେଉଁଥିରେକି ମୁଁ ନିଜେ ଡ୍ରାଇଭ କରିବି ସେଥିରେ ମୁଁ ଓ ମୋ ବନ୍ଧୁବର୍ଗ ଓ ମୋ ପରିବାର ବର୍ଗ ମିଶି ଏକ ରୋଡ଼ ଟ୍ରିପ୍ରେ ଯିବାକୁ ବାହାରିଛୁ ଆପଣ ମୋତେ ଏହା ଜଣାନ୍ତୁ କି ଆପଣ କିଲୋମିଟର ପିଛା କେତେ ଭଡ଼ା ରଖୁଛନ୍ତି